ହଁ ଆପଣ ତୁଲସୀ ଟ୍ରାଭେଲ୍ସ୍ ଏଜେଣ୍ଟ୍ ତ ଆଚ୍ଛା ମୁଁ ମନଜନ ଭୋଳ କହୁଛି ଏ ତ ମୋର କୋଲକାତା ଯିବାର ଅଛି ଯେ ଆଉ ମୋର ଟ୍ରେନ୍ଟା ହେଉଛି କ୍ୟାନ୍ସଲ୍ ହେଇଯାଇଛି ତେଣୁ ମୋତେ ବସ୍ରେ ଯିବାକୁ ପଡ଼ିବ ହଁ ଆ ତ ଆସନ୍ତାକାଲି ସକାଳ ସାତଟା ପୂର୍ବରୁ ମୋତେ ପହଞ୍ଚିବାର ଅଛି ତେଣୁ ତା' ପୂର୍ବରୁ ପହଞ୍ଚିବାର ଅଛି ଆପଣଙ୍କର ବସ୍ କେତେ ସମୟରେ ଅଛି ଦଶଟା ଏଗାରଟା ଭିତରେ ଅଛି ତ ରାତି ଆଚ୍ଛା ଆଚ୍ଛା ଦୟାକରି ଟିକିଏ ହଁ

ହଁ ଯେ ମୋର ହେଉଛି ଟିକିଏ ଆଗକୁ କିମ୍ବା ମଝି ହେଲେ ଭଲ ହୁଅନ୍ତା ମୁଁ ବୁଢ଼ା ଲୋକ ଯେ ବ୍ୟାକ୍ ସାଇଡ଼୍ରେ ମୋ ପାଇଁ କନଭିନିଏଣ୍ଟ୍ ନୁହେଁ ତ ଆପଣ ଦୁଇଟା ଫିଫ୍ଟି ଥ୍ରୀ କହିଲେ ସେଟାର ମୋ ପାଇଁ କରନ୍ତୁ ନାହିଁ ସେଇଟା ଟିକିଏ ଆଗକୁ ସେଥିରେ କଲେ ଭଲ ହୁଅନ୍ତା ଓ ଏଇଟା ଆପଣ ଏଇଟା ଆପଣ ଫୋନ୍ ପେ' ଗୁଗଲ୍ ପେ' ଅଛି ତ ହଉ ମୁଁ ଏଇ ନମ୍ବର୍ରେ ଫୋନ୍ ପେ'ରୁ ମୁଁ ତିନିଶହ ପଚାଶ ଟଙ୍କା ସମ୍ପୂର୍ଣ୍ଣ ଦେଇ ଦେଉଛି ଆଉ ଦୟାକରି ମୋର ହୁଏ ଟିକେଟ୍ ବୁକ୍ କରି ଦିଅନ୍ତୁ

ଯେଟା ଆଗେଇ ଯିବେ ସେଇଟା କଲେ ଭଲ ହବ ଆଉ ହଉ ମୁଁ ପଇସା ତ ପଠେଇ ଦେଇଛି ବୋଲେ ମୋର ଟିକେଟ୍ଟା କନ୍ଫର୍ମ୍ କରିଦିଅନ୍ତୁ ହଉ ବିଶେଷ ଧନ୍ୟବାଦ